ଆମ ଜାଗା ନେଇ ଟିକେ ସମସ୍ୟା ଚାଲୁଛି ଜଣେ ଆସି ଆମ ଜାଗାରେ ଜବରଦଖଲ କରୁଛି ହେଲେ ଆମ ସେଇଟା ଆମ ଜାଗା ଆମ ଜାଗା ନେଇ ତାଙ୍କର ଜବରଦଖଲ ଚାଲିଛି ସେଇା ଆମର୍ ଜାଗା ଜମିର କାଗଜପତ୍ର ନେଇ ଆମେ ଆର୍ ଆଇ ପାଖେ ଯାଇଛୁ ଆର୍ ଆଇ ପାଖେ ଦୁଇ ଦୁଇ ତିନି ଦିନ ଯାଏଁ ଦୌଡ଼ିଲୁ ତାପରେ ସେଇଠି ଯାଏ ଆର୍ ଆଇ ଆମର ଦେଖିଲେ ଆସିଲେ ସବୁକିଛି ଦେଖିକି ଆର୍ ଆଇ ସାଇନ୍ କରିଦେଲେ ତହସିଲଦାର ଆସିଥିଲେ ସମସ୍ତେ ଦେଖିକି ସେଇଠି କାଗଜପତ୍ର ଦେଲେ ଦେଇକି ସେ ଆମର କାଗଜପତ୍ର ସବୁ ଦେଇକି ତାପରେ ତାଙ୍କ ସମାଧାନ କଲେ